ଏକ ସମ୍ୱେଦନଶୀଳା ବିଷୟ ଅଛି ଯାହା ବିଷୟରେ ମୁଁ ଲେଖିବାକୁ ଚାହୁଁଛି ଯାହା ଆମ ଭାରତରେ ବସବାସ କରୁଥିବା ବୃଦ୍ଧ ଅଥବା ଅସହାୟକ ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ ସେ ବିଷୟଟି ହେଉଛି ଇଚ୍ଛା ମୃତ୍ୟୁର ଯାହା ବୋଧ ହୁଏ ଆମ ଭାରତରେ ନିଷିଦ୍ଧ ଅଛି ଯେଉଁଥିରେକି ଏକ ଅସହାୟ ବ୍ୟକ୍ତି ଯିଏକି ସହାୟତା ନ ମିଳିବାରୁ କିମ୍ବା କେହି ନିଜ ଲୋକର ସହାୟତା ପାଇପାରୁନାହିଁ ସେ ନିଜ ଇଚ୍ଛାରେ ଡାକ୍ତରମାନଙ୍କ ସହାୟତାରେ ନିଜ ପ୍ରାଣତ୍ୟାଗ କରିଥାଏ ଯାହା ଅନ୍ୟାନ୍ୟ କେତେକ ଦେଶରେ ଲାଗୁଅଛି